ହଁ ମୋ ପାଖରେ ସଙ୍ଗୀତ ଯନ୍ତ୍ର ରହିଅଛି ଏବଂ ମୁଁ ଜଣେ କୂର୍ମୀକ୍ଷେତ୍ର ଲୋକ ମୁଁ ଆମର ଏଇ ପୁରୁଣା ଜାତି ଗୋଟିଏ ଅଛି ଝୁମର ଏଇ ଝୁମରରେ ମୁଁ ବଜାଇଥାଏ ବାଜା ମୋର ଗୋଟେ ମାଦଳ ଅଛି ପ୍ରତ୍ୟେକ ନାଚ ଆମର କର୍ମରେ ହୋଇଥାଏ କର୍ମରେ ଆମର ପିଲାମାନେ ଉଜାଗର ହୋଇକି ବାର କରିକି ଆମର କର୍ମ ଠାକୁରକୁ ଜଙ୍ଗଲ ପାଖରୁ ଆଣିଥାନ୍ତି ଏବଂ ରାତିଯାକ ଉଜାଗର କରାଯାଏ ସେଇଠି ଆମର ନାଚ ଗୀତ ହୁଏ ସେଇ ନାଚ ଗୀତରେ ମୁଁ ମୋ ଯନ୍ତ୍ର ନେଇକରି ମୁଁ ମାଦଳ ବଜାଇଥାଏ ଏବଂ ବିଭିନ୍ନ ପ୍ରକାର ଗୀତ ଲୋକମାନେ ଗାଇଥାନ୍ତି ମୁଁ ତାଙ୍କ ଗୀତକୁ ତାଳ ତାଳ ନେଇକି ମୁଁ ମୋର ବାତଳ ବଜାଇଥାଏ ଏବଂ ଆମର ଅଛି କାଳୀ ପୂଜା ଯେଉଁଟାକି ଆମର ବନ୍ଦା କୁହାଯାଏ ମହାନ୍ତି ରୋଗମାନଙ୍କର ସେଇ ବନ୍ଦଣାରେ ବି ମଧ୍ୟ ମୁଁ ମାଦଳ ବଜାଇଥାଏ ଆମର ସେଇ ବନ୍ଦାଣରେ ଆମର ବିଭିନ୍ନ ପ୍ରକାର ପିଠାପଣା ଲୋକମାନେ କରି ଏବଂ ମଣ୍ଡ ମଦ ହାଣ୍ଡିଆ ଖାଇକି ଲୋକମାନେ ଗୋରୁମାନଙ୍କର ଚୁମାଇଥାନ୍ତି ଆମର ମାତା ଲୋକମାନେ ଏବଂ ଧାନ ଗଛ ଆଣିକି ପିଲାମାନେ ବିଭିନ୍ନ ପ୍ରକାର କର୍ମରେ କାମ କରିଥାନ୍ତି ଏଇଭଳି ଆମର ମାଦ ଲୋକମାନେ ଭେରାଇଟି ପ୍ରକାର ଆଉ ପ୍ରତ୍ୟେକ ଆମର ବର୍ଷକୁ ଦୁଇ ଚାରି ତ ଫଙ୍କସନ୍ ହୁଏ ସେ ଫଙ୍କସନ୍ରେ ମଧ୍ୟ ମୁଁ ଭାଗ ନେଇଥାଏ ମାଦଳ ବଜାରରେ ସେ ମାଦଳ ବଜାଇ ବଜାଇ ବଜାଇ ମୋର ଏବେ ମୋର ବୟସ ହେଲାଣି ଏବେ ମୁଁ ଟିକେ କମାଇ ଦେଇଛି ତଥାପି ଚଲାଇଛି ଆଉ ଅଳ୍ପ ଦିନେ ବଜାଇବି ଆମ ଗାଁରେ ମଧ୍ୟ ଏଇ ଉଡ଼ା ଆସୁଛି ଗୋଟେ ସେଠି ଆମର ଗୋଟେ ଫଙ୍କସନ୍ ହେବ ସେଠି ମଧ୍ୟ ଝୁମର ଆୟୋଜନ ହୁଏ ଛତୁ ଆଜିଟା କୁହାଯାଏ ମାନେ ଛତୁଆ ସଂକ୍ରାନ୍ତି ସେଠି ବି ମୁଁ ମାଦଳ ବଜାଇଥାଏ ଆଉ ବିଭିନ୍ନ ପ୍ରକାର ଗାୟକ ଆସିଥାନ୍ତି ଗାୟକ ଥାଆନ୍ତି ମୁଁ ବି ମଧ୍ୟ ସେଥିରେ ବଜାଇଥାଏ